ସାପ କାମୁଡ଼ାରେ ଆମେ ଯେତେବେଳେ ସାପ କାମୁଡ଼େ ସେତେବେଳେ ପାଖରେ ଯଦି ଯେକୌଣସି ଛିଣ୍ଡା ଦୌଡ଼ି କିମ୍ବା ଯେକୌଣସି ନିଜ ବସ୍ତ୍ର ରୁ ଯେକୌଣସି କପଡ଼ା ମଧ୍ୟ୍ୟ ଚିରାଚିରି କରିକି ବାନ୍ଧି ଦେବା ଦରକାର ବାନ୍ଧିଦେଲେ କ'ଣ ହୁଏନା ତାର ଯେଉଁ ସାପ ର ବିଷ ରୁହେ ସେଇ ବିଷଟା ଆଉ ଭିତରକୁ ଯାଇପାରେନି ଏବଂ ଯେକୌଣସି କୁକୁର ମଧ୍ୟ କାମୁଡ଼େ ବା କାମୁଡ଼ା କାମୁଡ଼ି କରେ ତ ଆମକୁ କପଡ଼ା ଦେଇକି ଡ୍ରେସର କପଡ଼ା ବ୍ଲଡ଼କୁ ରୋକିବାର ଦରକାର ଯେଉଁଥିରେ ବ୍ଲଡ଼ ବାହାରେ ବା ରକ୍ତ ବାହାରୁ ଥାଏ ରକ୍ତଚାପ ହୁଏ ସେଥିରେ ଆମର ଗୋଟେ ଯେକୌଣସି ଦେଶ ଦେଶରୁ ବା ନିଜ ଗାଁ ରେ ଗୋଟେ ପତ୍ର ଅଛି ସେ ପତ୍ର କୁ ନେଇକି ଲଗାଇବେ ତ ଆମର ସେ ବ୍ଲଡ଼ ଯେଉଁଟା ବାହାରୁଛି ସେଇଟା ରହିଯିବ ଏବଂ ପଶୁ କାମୁଡ଼ା ରୁ ପଶୁ କାମୁଡ଼ା ପାଇଁ ଆମକୁ ଯଦି ଘର ପାଳିତା ପଶୁ ହେଇଥାଏ ବା ଯେକୌଣସି କୁକୁର ହେଇଥାଏ ତାକୁ ନେଇକି ପ୍ରଥମେ ତ ଆମର ରେବିଷି ବା ପକେଇବା ପାଇଁ ଚୂବେଆ କାମୁଡ଼ା ପାଇଁ ଇଞ୍ଜେକ୍ସନ ଦେବାର ଦରକାର ଆଗରୁ ଯଦି ଭ୍ୟାକିନେସନ କରିଥାଅ ତ ତାହାଲେ ଆମକୁ ଆମେ ବା ପଶୁ କାମୁଡ଼ାରୁ ବଞ୍ଚିତ ହେଇପାରିବା ପ୍ରକୃତରେ ରେ ସାପ କାମୁଡ଼ା ପାଇଁ ଆମେ ଜଲଦୀ ବା ବହୁତ ଶୀଘ୍ର ଆମେ ନିଜ ହାତରେ ସାପ କାମୁଡ଼ାଟା ବାନ୍ଧି ଦେବାର ଦରକାର ବା ଦଉଡ଼ି ନେଇକି ଯେ କୌଣସି କପଡ଼ା ନେଇକି ନିଜ ହାତରେ ଯେଉଁଠି ସାପ କାମୁଡ଼ି ଥାଏ ସେଇଥିରେ ଯାଇକି ବାନ୍ଧି ଦେବାର ଦରକାର